ହ୍ୟାଲୋ ମୁଁ ରୂପାଲୀ ସାହୁ କହୁଥିଲି ଆପଣଙ୍କ ରେଷ୍ଟୁରାଣ୍ଟ୍କୁ ମୁଁ ଆଜି ରାତିରେ ମୋ ସାଙ୍ଗମାନଙ୍କ ସହିତ ମୁଁ ନେଇକି ମୁଁ ଆପଣଙ୍କ ରେଷ୍ଟୁରାଣ୍ଟ୍କୁ ଯିବୁ ଖାଇବା ପାଇଁ ଆପଣଙ୍କର ଯେଉଁ ଖାଇବାର ଚାର୍ଜ କେତେ ରହୁଛି ଆପଣ ଟିକେ ମତେ କହିବେ କି ଆଉ ଆପଣମାନଙ୍କର ଖାଇବା ସବୁ କ'ଣ କ'ଣ ଆଇଟମ୍ ସବୁ ରହୁଛି କେତେ କ'ଣ ଚାର୍ଜ ପଡ଼ୁଛି ସବୁ ଖାଇବାର ତାର ଟିକେ ମତେ କହିବେ ଆଉ ଏବଂ ମତେ କହିବେ ଯେ ଆପଣ ପାର୍କିଂଟା ଗାଡ଼ିର ପାର୍କିଂଟା କେଉଁଠି କେମିତି ହେଉଛି କେତେ ସମୟ ରେଷ୍ଟୁରାଣ୍ଟ୍ଟା ଖୋଲା ରହୁଛି ଆପଣ କହିଲେ ଆମେ ଟିକେ ଜାଣିକିନି ସେଇ ଟାଇମ୍ରେ ଆମେ ଯିବୁ ଆଉ ମୋର ସାଙ୍ଗମାନେ ଦଶ ପନ୍ଦର ଜଣ ଅଛୁ ଯାହା ଆମେ ଖାଇବୁ ଅର୍ଡ଼ର କରିବୁ ତାର କେତେ କ'ଣ ଚାର୍ଜ ଅଛି କି ପାଣି ଫାଣି କ'ଣ ସବୁ ରହୁଛି କ'ଣ ଆଇଟମ୍ ସବୁ ରହୁଛି ତା ଟିକେ କହିବେ ଏବଂ କେତେ କ'ଣ ସବୁ ରହୁଛି ମାନେ ଚାର୍ଜ କେତେ କ'ଣ ନେଉଛ ତା ଟିକେ କହିବେ ଆଉ ପାର୍କିଂ ସବୁ କେଉଁଠି କେଉଁଠି ହେଉଛି କ'ଣ କେମିତି କ'ଣ ସିଷ୍ଟମ୍ ଅଛି ଆପଣଙ୍କ ହୋଟେଲ୍ରେ ଆପଣ ଟିକେ କହିଲେ ଆମେ ଟିକେ ଜାଣିକିନି ସେଇ ସମୟରେ ଆପଣଙ୍କ ହୋଟେଲ୍କୁ ଯିବୁ ଯାହାଦ୍ୱାରା ମୋ ସାଙ୍ଗମାନେ ବି ମୋ ସହିତ ଯିବେ ତମର କେମିତି କ'ଣ ମାନେ ସମସ୍ତଙ୍କୁ ସମ୍ମାନ କେମିତି କ'ଣ ଦେଉଛନ୍ତି କ'ଣ ନାହିଁ ଆମେ ତ ଜାଣିନାହୁଁ ସେଥିଲାଗି ମୁଁ ଟିକେ ଆପଣଙ୍କୁ ଫୋନ୍ କରି ବୁଝୁଥିଲି ଆପଣ ଯଦି କହନ୍ତି ଏଇ ସମୟରେ ଆମେ ଗଲେ ଠିକ୍ ହବ ଏଇ ଟାଇମ୍ରେ ଫାଙ୍କା ରହୁଛି ଏଇ ଟାଇମ୍ରେ କେଉଁ ଟେବୁଲ୍ କେତେ କ'ଣ ଚାର୍ଜ ରହୁଛି ସେଇ ଅନୁସାରେ ଆମେମାନେ ଆମ ମୋ ସାଙ୍ଗମାନେ ସବୁ ଆମେ ଆପଣଙ୍କ ହୋଟେଲ୍କୁ ଯିବୁ ସେଠାରେ ଯାଇଁକିନି ଆମେ ଭୋଜନ କରିବୁ ସେଇ ବିଷୟରେ ଟିକେ ଆପଣଙ୍କ ସହିତ ଡିସ୍କସନ୍ କରିବାର ଥିଲା ଆଉ ମୋ ସାଙ୍ଗମାନେ ବି କହୁଛନ୍ତି ଯେ ଆପଣଙ୍କ ହୋଟେଲ୍ଟା ବହୁତ ଭଲ ବୋଲି ସେଥିଲାଗି ମୁଁ ଆପଣଙ୍କ ହୋଟେଲ୍କୁ ଆଜି ରାତିରେ ଡିନର୍ କରିବା ପାଇଁ ଯିବି ଆଉ ଆପଣ ଟିକେ ତା ବିଷୟରେ କହିଲେ ମୁଁ ବହୁତ ଖୁସି ହେବି ଯେ କି ଜାଣିବି ଯେ ମୁଁ ଏଇ ବିଷୟରେ ଜାଣିକିନି ମୁଁ ଏଇ ଟାଇମ୍ରେ ମୁଁ ଯାଇପାରିବି